ସୁହାନୀ ସୁହାନୀ କହୁଛ କି ତମେ ହଁ ଆମେ ତମ ଗାଡ଼ିରେ ଯାଇଥିଲୁ ସେ ଯୋଉ ଡ଼୍ରାଇଭର୍କେ ପଠେଇଥଲ ସେ ଡ଼୍ରାଇଭର୍ ପୁରା ବହୁତ୍ ଭଲ୍

ଆଉ ବହୁତ୍ ଭଲ ହାଁ ଡ଼୍ରାଇଭର୍ ଆଉ ହଇରାନ୍ ମତେ କିଛି ନାଇ କରି ମୋର୍ ଜାଣା ବି କିଣା ବିକଣା କଲି ମୁଇଁ ମୋର୍ ସାଙ୍ଗେ ସାଙ୍ଗେ ସେମାନେ ଥିଲେ ଆଉ ମତେ ଭଲ୍ ଭାବେ ବି ଗାଡ଼ିରେ ଆଣିକରି ମତେ ଛାଡ଼ିଲେ ବିଲ ଆଉ ବାଟରେ ବି ମୁଁଇ ଯାହା ବି ଖାଇଲି ପିଇଲି ଭଲେ ମତେ ସେମାନେ ସବୁ ସାହାଯ୍ୟ କରୁଥିଲେ ଆରୁ ଆଉ ସେମାନେ ମତେ କହୁଥିଲେ କି ମାଉସୀ ମୁଇଁ ଅଛେ ତମେ କିଛି ଚିନ୍ତା ନାଇ କର ଆଉ ଜାଣ୍ ଜାଣ୍ ଘିନିବାର୍ ଅଛି ଘିନ ବି ବୋଇଲେ ମୁଇଁ ବାଟେ ବି କପଡ଼ା ଘିନ୍ଲି ସବୁ ଘିନଲି ନାସ୍ତା ବି କଲି ଆଉ ଛୁଆମାନକର୍ ଲାଗିକରି ଫଳ୍ ମୂଲ୍ ବି ଘିନ୍ଲି ସବୁ ସେମାନେ ମୋର୍ ବେଗ୍ ବୁଗା ସବୁ ଧରି ଲାଗିଲେ ଆର୍ ଗାଡ଼ିରେ ବସେଇକରି ଫିର୍ ଆନିକରି ଆମର୍ ଛାଡ଼ିଲେ